ଆମ ଅଞ୍ଚଳରେ ଘଟୁଥିବା ଅପରାଧ ବିଷୟରେ ମୋର ମତ ଏଇଆ କି ଦାରିଦ୍ର୍ୟ ବେକାରୀ ନିରକ୍ଷରତା ବିକୃତ ମାନସିକତା ଏ ସମସ୍ତ ଜାତିକୁ ନେଇକି ଆମର ଯେଉଁ ମତ ରହିଛି ଦାରିଦ୍ର୍ୟତା କାରଣରୁ ଲୋକମାନେ ପ୍ରକୃତରେ ଗରିବ ଶ୍ରେଣୀର ଲୋକମାନେ ଖାଇବା ପିଇବାରେ ଅସୁବିଧା ହେଉଛି ସେମାନେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଯେହେତୁ ସେମାନେ ଦାରିଦ୍ର୍ୟ ଶ୍ରେଣୀର ଅନ୍ତର୍ଭୁକ୍ତ ସେମାନେ ତାଙ୍କୁ ଯଦି କିଛି ରୋଗ କିମ୍ବା କିଛି ଅସୁବିଧା ହେଉଛି ସେମାନେ ନିଜକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ କରିପାରୁନାହାଁନ୍ତି ସେକେଣ୍ଡଟା ହେଉଛି ବେକାରୀ ପାଠଶାଠ ପଢ଼ିକି ଅନେକ ଯୁବକ ଆମର ଶିକ୍ଷିତ ହୋଇ ମଧ୍ୟ କୌଣସି କାମ ଦାମ ନକରି ନିଜକୁ କୌଣସି କାମରେ ଲିପ୍ତ ନ କରି ସେ କେବଳ ଘରେ ବେକାରଟାରେ ବୁଲୁଛନ୍ତି ଏବଂ ନିରକ୍ଷରତା

ତା'ପରେ ମଧ୍ୟ ପିଲାମାନେ ଆଗ୍ରହ ପ୍ରକାଶ କରୁନାହାଁନ୍ତି ବିଦ୍ୟାଳୟକୁ ଯିବା ପାଇଁ ବିକୃତ ମାନସିକତା ଆଜିକାଲି ଦୁନିଆରେ ଏତେ ମାତ୍ରାରେ ଉନ୍ନତି ଘଟିବା ପରେ ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନଙ୍କର କି ବିକୃତ ମାନସିକତା ଅନ୍ତର୍ଭୁକ୍ତ